ଆମର ପୁରୀ ଜିଲ୍ଲାରେ ବହୁତ ପ୍ରକାର ବିକାଶ ହଏବା ଆବଶ୍ୟକ କାରଣ ଆମର ଆଗୁକୁ ଦେଖା ଯାଉଥିବା ପୁରୀ ଜିଲ୍ଲାରେ ସମୁଦ୍ର କୂଳ ଯେପରି ଅଛି ଆମର ପୁରୀରେ ପୁରୀ ଧାମ ସେଥିରେ ସମୁଦ୍ର କୂଳଟିଏ ଅଛି ସେଇ ସମୁଦ୍ର କୂଳରେ ଆମର ଅସୁବିଧା ହେଉଛି ଏହା କି ଯଦି ଆମେ ଗଛପତ୍ର କାଟି ଦେଉଛୁ ଯଦି ଆମେ ମାନେ ଅଳିଆ ଆବର୍ଜନା ବ୍ୟବହାର କରୁଛୁ ପ୍ଲାଷ୍ଟିକ୍ ବ୍ୟବହାର କରୁଛୁ ଏହାଦ୍ୱାରା କ'ଣ ହେଉଛିନା ଆମର ସମୁଦ୍ର ଗୁଡ଼ିଏ ଆଗୁକୁ ଆଗୁକୁ ମାଡ଼ି ଆସୁଛି ଯାହାଦ୍ୱାରା କି ସମୁଦ୍ର କୂଳରେ ଥିବା ବା ବସବାସ କରୁଥିବା ଗାଁ ଗଣ୍ଡାଗୁଡ଼ିକ ଏସବୁ ମାଡ଼ିମାଡ଼ି ଯାଉଛି ସମୁଦ୍ର ଆଗକୁ ଆଗକୁ ମାଡ଼ିଯିବା ଫଳରେ କେତେକେତେ ଗାଁ ବୁଡ଼ି ଧ୍ୱଂସ ହୋଇଯାଉଛି କେତେକେତେ ଗାଁର ଲୋକମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି ଯାହାଦ୍ୱାରା କି ମାନେ ପୁରୀର ଜିଲ୍ଲାର ଲୋକମାନେ ବହୁତ ଅସୁବିଧା ଅନୁଭବ କରୁଛନ୍ତି ପରିବେଶରେ ନେତା ଗୁଡ଼ି ମାନଙ୍କର ତ ମିଥ୍ୟା ପ୍ରତିଶୃତି କହିଲେ ନସରେ ଯେପରିକି ନେତାମାନେ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ବି ହେଉଛି ମାନେ ନେତାମାନେ ଯେତେବେଳେ ରାଜନୈତିକ ଦଳରେ ଯେତେବେଳେ ମାନେ ଇଲେକ୍ସନ୍ ଟାଇମ୍ ଆସୁଛି ସେତେବେଳେ ପ୍ରତିଯୋଗିତା ସମୟରେ ଆସିକି ମିଥ୍ୟା ପ୍ରତିଶୃତି ଦେଇ ଦେଉଛନ୍ତି କି ଆମେ ତମ ଗାଁରେ ଏଇଟା କରିବୁ ଆମେ ତମ ଗାଁର ପାଣି ପାଇପ୍ କାମ କରିବୁ ଆମେ ତମ ଗାଁର ବୃକ୍ଷଲତାଗୁଡ଼ିକ ରୋପଣ କରିବୁ ଛୋଟଛୋଟ ଗଛ ପ୍ରଦାନ କରିବୁ ଏହି ସବୁପରି ବହୁତ ମିଥ୍ୟା ପ୍ରତିଶୃତି ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବା ଯାହା ଆଗାମୀ ଭବିଷ୍ୟତ ରେ ଯାହାକି ସେ ସେସବୁ କୌଣସି ଜିନିଷକୁ କାର୍ଯ୍ୟରେ ଦେଖାଉନାହାନ୍ତି ଖାଲି ମିଥ୍ୟା ପ୍ରତିଶୃତି ଦେବା ଦ୍ଵାରା ଆମ ଅଞ୍ଚଳରେ ବହୁତ କ୍ଷୟ ହେଉଛି ଯେହେତୁ ଆମ ଅଞ୍ଚଳରେ ସମ୍ବଳର ବହୁତ ପରିମାଣରେ ଅଭାବ ହେଉଛି ଯାହାଦ୍ଵାରା କି ଆମେ ବହୁତ ଅସୁବିଧା ଅନୁଭବ ବି କରୁଛୁ ତେଣୁ ଲୋକମାନଙ୍କର ବିଶ୍ୱାସ ନେତାମାନଙ୍କ ଠାରୁ ଉଠିଯାଉଛି ଏକରେ ତ ଆମର ସମ୍ବଳର ଅଭାବ ଦୁଇରେ ଆମର ପରିବେଶର ପ୍ରଦୂଷଣ ହେଉଛି ସମୁଦ୍ର ବି ମାଡ଼ିମାଡ଼ି ଆସୁଛି ଓ ତୃତୀୟରେ ନେତାମାନଙ୍କ ମିଥ୍ୟା ପ୍ରତିଶୃତି ମିଥ୍ୟା ପ୍ରତିଶୃତି ଦ୍ୱାରା ଲୋକମାନେ ବହୁତ ହଇରାଣ ହରକତ ହେଉଛନ୍ତି